ମହିଳାମାନେ ଦୈନିକ ଅନେକ ପ୍ରକାର ସମସ୍ୟାର ସମାଧାନ ସମ୍ମୁଖୀନ ହେଇଥାନ୍ତି ଯେପରିକି ସେମାନେ ପ୍ରତ୍ୟେକ ମହିଳା ପ୍ରଥମେ ତାଙ୍କର ଘରର ସବୁ କାର୍ଯ୍ୟ ଲିପ୍ତ କରିବାପାଇଁ ଲିପ୍ତ ଥାନ୍ତି ତେଣୁ ସେମାନେ ସମାଜରେ ବିଶେଷ କରି ଅନ୍ୟ କାହା ସହିତ ସୁସମ୍ପର୍କ ବିଶ୍ୱାସ ରଖିପାରନ୍ତି ନି କିନ୍ତୁ ବର୍ତ୍ତମାନ ଯୋଉ ପ୍ରକାର ସେମାନଙ୍କୁ ସ୍ୱାଧୀନତା ଦିଆଯାଇଛି ଉତ୍ତର ଭାରତ ବର୍ଷରେ ତାଙ୍କର ଶିକ୍ଷା ଏବଂ ସମ୍ମାନର ମର୍ଯ୍ୟଦା ବହୁତ ସୁଦୃଢ଼ ହେଇଛି